ହଁ ସାର୍ ନମସ୍କାର ମୁଁ ତାଳପାଣିରୁ କହୁଥିଲି ମୋ ପେଟ ଟିକିଏ ପେଟ ଫୁଲେଇକରି ଆଉ ଦେହ ମୁଣ୍ଡ ଭଲ ଲାଗୁନି ଝିମି ଝିମି ଲାଗିକରି ବହୁତ ଅସୁସ୍ଥ ଲାଗୁଛି ଆଉ ଆପଣ ଟିକିଏ ମୁଁ ତ ଆପଣଙ୍କ ପାଖରେ ଟେଷ୍ଟ୍ କରିଥିଲି କିଛି ତ ବାହାରିଲାନି ଆଉ କ'ଣ ଟିକିଏ ଔଷଧ କ'ଣ ଦେଲେ କିଛି ଭଲ ହେଲାନି ପେଟ ଫେଟ ଫୁଲେଇକରି ଆମ୍ବିଳା ଦେଇକିରି ଆଉ ପେଟଟା ନାଇଁ ନାଇଁ ମେଡ଼ିସିନ୍ ଖାଉଛି ଆପଣ ଦେଇଥିଲେ ଆଉ କମିଲାନି କିଛି ବି ଆଉ କେଉଁ ମେଡ଼ିସିନ୍ କ'ଣ କିଛି ନ ଦେଖିକିରି ପଠାଇ ନଥିଲେ ଆଜ୍ଞା ଆଜ୍ଞା ନୟାଗଡ଼ଟା କ'ଣ କି ବହୁତ ଦୂର ତ ଆମର ମୁଁ ଯିବା ନୟାଗଡ଼ା ବେଶୀ ବାଟ ତ ଗରମ ଦିନକୁ ଯିବାକୁ ଟିକିଏ ଦେହଟା ଭଲ ନାହିଁ ପେଟଟା ଭଲ ନାହିଁ ଯିବାକୁ ଟିକିଏ ଅସୁବିଧା ଟିକିଏ ସେହି ଯୋଗୁଁ କହୁଥିଲି ଆଉ ହଉ ତା'ହେଲେ ଯିବି ଆଉ କ'ଣ କରିବା ଯେମିତି ହେଲେ ଦେହ ଭଲ କରିବାକୁ ପଡ଼ିବ ନା ପେଟଟା ଆଜ୍ଞା ହଉ ଆଜ୍ଞା ସାର୍ ଯିବି ନମସ୍କାର ରଖୁଛି